ଆମ ଅଞ୍ଚଳରେ ପାଳନ କରାଯାଉଥିବା ପ୍ରମୁଖ ଧାର୍ମିକ ପରମ୍ପରା ବା ରୀତିନୀତି ଗୁଡ଼ିକ ହେଉଛି ନୂଆଖାଇ ଶୀତଳଷଷ୍ଠୀ ଦୀପାବଳି ଦୁର୍ଗା ପୂଜା ଏବଂ ବିଭିନ୍ନ ଯାନୀଯାତ୍ରା ମଧ୍ୟ ପାଳନ କରାଯାଏ ଏହା ସହ ଭାଗବତ ପାଠ କରାଯାଏ ତୀର୍ଥଯାତ୍ରା କରନ୍ତି ଆମ ଓଡ଼ିଶାର ଲୋକମାନେ ଏବଂ ବିଭିନ୍ନ ସ୍ଥାନରେ ଯଜ୍ଞ ହୋଇଥାଏ ପାରାୟଣ ହୋଇଥାଏ କୀର୍ତ୍ତନ ନାମ ଯଜ୍ଞ ସବୁ କରାଯାଇଥାଏ ପ୍ରାର୍ଥନା ସନ୍ଧ୍ୟାରେ ଏବଂ ସକାଳେ ପ୍ରାର୍ଥନା ଭଜନ କୀର୍ତ୍ତନ କରିଥାନ୍ତି ଏହା ସହିତ ଶିବରାତ୍ରି ଭଳି କେତେକ ପର୍ବପର୍ବାଣି ସଂକ୍ରାନ୍ତି ଗୁଡ଼ିକରେ ଉପବାସ ରହି ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ଭଗବାନଙ୍କୁ ଆରାଧନା କରିଥାନ୍ତି ଏହିପରି ଭାବରେ ଆମ ଅଞ୍ଚଳର ଲୋକମାନେ ଧାର୍ମିକ ପରମ୍ପରା ଗୁଡ଼ିକୁ ପାଳନ କରିଥାନ୍ତି ମନରେ ସ୍ୱଚ୍ଛ ସ୍ୱଚ୍ଛ ମନରେ ଭକ୍ତି ଭାବରେ ସେମାନେ ଭଗବାନଙ୍କ ଶରଣାପନ୍ନ ହୋଇଥାନ୍ତି